ଆଜ୍ଞା ନମସ୍କାର ମୁଁ ନିର୍ମଳ କହୁଛି ମୁଁ ଆପଣଙ୍କ ହୋଟେଲ ତାରିଣୀରୁ ମୁଁ ଅର୍ଡର କରିଥିଲି ଛତୁ ମସଲା ଗୋଟିଏ କିନ୍ତୁ କୌଣସି କାରଣ ବଶତଃ ସେ ଅର୍ଡ଼ରଟି କ୍ୟାନସଲ ହୋଇଯାଇଛି ମୁଁ ଆପଣଙ୍କ ବ୍ୟାଙ୍କ ଖାତାକୁ ପଇସା ମଧ୍ୟ ପଠାଇଦେଇଛି ଯାହା କି ମତେ ଏବେ ଫେରସ୍ତ କେଉଁ ମାଧ୍ୟମରେ କରିବେ ସେଇଟା ଆପଣ ଟିକେ ଦେଖନ୍ତୁ ମୋର ବ୍ୟାଙ୍କ ଖାତା ହେଉ କି ନହେଲେ ମୋ'ର ଫୋନପେ ଫୋନପେ ହେଉ କି କୌଣସି ମାଧ୍ୟମରେ ମୋ' ଟଙ୍କାଟି ମୋତେ ଫେରସ୍ତ କରିବେ ବୋଲି ମୁଁ ସେଥିପାଇଁ ଆପଣଙ୍କୁ ଫୋନ କରିଥିଲି ଆପଣଙ୍କର ସର୍ଭିସ ଉପରେ ମୋର ଆଉ କିଛି ଟିପ୍ପଣୀ ଦେବା ଦରକାର ନାହିଁ ଆପଣଙ୍କର ହୋଟେଲରୁ ଯେଉଁ ସବୁ ଦରକାର ଆମର ସାମାନ ସେସବୁ ତ ଏପର୍ଯ୍ୟନ୍ତ ଆମ ପାଖକୁ ପହଞ୍ଚି ପାରିଲାନାହିଁ କିନ୍ତୁ ଅର୍ଡ଼ରଟି କ୍ୟାନସଲ ହୋଇଯାଇଛି ଯଦି ଅର୍ଡ଼ରଟି କ୍ୟାନସଲ ହୋଇଛି କେଉଁ ହିସାବରେ ଆପଣ ମୋତେ ପଇସାଟି ମାନେ ଫେରସ୍ତ କରିବେ ସେ ଉପରେ ଆପଣ ଟିକିଏ ଧ୍ୟାନ ଦେଲେ ମୁଁ ସେଥିରେ ଖୁସି ହେବି